ପାଞ୍ଚ ଅଗଷ୍ଟ ଦୁଇହଜାର ଏକେ ଦୁଇ ଜାନୁଆରୀ ଦୁଇ ହଜାର ଦୁଇ ତିନି ଫେବୁଆରୀ ଦୁଇ ହଜାର ତିନି ଚାରି ଫେବୁଆରୀ ଦୁଇ ହଜାର ଚାରି ପାଞ୍ଚ ଜୁନ୍ ଦୁଇ ହଜାର ଛଅ